ଆଉ କ'ଣ ଆମେ ତ ଜାନୁୟାରୀ ମାସ ଡିସେମ୍ବର ମାସ କୁଆଡ଼େ ଯାଇନାହାଁନ୍ତି ଆଉ କାଲି ବସି ଶୋଇଲାବେଳେ ଭାବୁଥିଲି ସାଙ୍ଗ ହେଇକି ଯାଆନ୍ତେ ଗୁଣ୍ଡିଚାଘାଇ ଘାଗରା ଘଟଗାଁ ଏମିତି ଟିକିଏ ବୁଲା ବୁଲି କରିତେ ଯାଆନ୍ତେ

ହଁ ଆଗେ ଗାଡ଼ି ଠିକ୍ କରିବା ତା'ପରେ ପଇସା ତା'ପରେ ଘଟଗାଁ ଦର୍ଶନ କଲାପରେ ଏଠୁ ଆମେ ସକାଳୁ ସେମିତି ପଳାଇଥିବା ଖାଲି ଗାଧା ପାଧା କରିକି କାରଣ ଠାକୁରଙ୍କ ସ୍ଥାନ ହେଇଠିକି ଯିବାନା ସେଠି ହେଉଛି ତାରିଣୀ ଦର୍ଶନ କଲା ପରେ ହେଉଛି ଏ ସାନଘାଗରା ସାନଘାଗରା ଯିବା ପୁର୍ବରୁ ହୋଟେଲ୍ ଦେଖିକି ମିଲ୍ କରିଦେବା ମିଲ୍ କରିକି ତା'ପରେ ପୂଜା ପୂଜି କରତେ ଯିବା ଆଉ ଗୁଣ୍ଡିଚାଘାଇ ହଉ ତା'ହେଲେ ଯାହା କହିବ ହଉ ଗୁଣ୍ଡିଚା ତାରିଣୀ ଦର୍ଶନ ପରେ ହଁ ତାରିଣୀ ତାରିଣୀ ଦର୍ଶନ ପରେ କେଉଁଝରରେ ଆଗେ ଖାଇ ଦେଇକି ତା'ପରେ ବୁଲା ବୁଲି କରି

ହଁ ଆମର ଚାରିଜଣ ତୁମର କେତେ ଜଣ କି ତୁମର ପା ଛଅଜଣ ଭଳିଆ କି ସାତଜଣ ଭଳିଆ ହବ ତୁମ ବାପା ମା' ତମେ ସାତଜଣ ଭଳିଆ ହେବନି କି ନଅଜଣ ହଁ ନଅଜଣ ହେଲେ ବି ଆଉ ଜଣେ ଅଧେ ଆଡ଼ଜେଷ୍ଟ କରିକି ବସି ପଡ଼ିବା ଆମ ନିଜ ଭିତରେ ବସିପଡ଼ିବା ଆଉ କେତେ କ'ଣ କେମିତି ଭଡ଼ା ନବ ଗାଡ଼ିବାଲାକୁ ଟିକିଏ ବୁଝୁନ ଆମର ତ କେହି ନାହାଁନ୍ତି ନା ସେ କଥା ନୁହେଁ ଡିସେମ୍ବର ଜାନୁୟାରୀ ସେତେବେଳେ ପିକ୍ନିକ୍ ସମୟଟା ସେତେବେଳେ ଟିକିଏ ଗାଡ଼ିବାଲା ନା ଶୁଣ ସେତେବେଳେ ନା ହଁ ରହିଲା କ'ଣ ହେଲା କି ସେତେବେଳେ ଏ ନୂଆବର୍ଷ ବଡ଼ଦିନ ଥିଲା ଗାଡ଼ିବାଲା ଟିକିଏ ଅଧିକ ରେଟ୍ କହୁଥିଲେ ଏଇନା ଆଉ ଶହେ ପଚାଶ କମାଇବେ କି କ'ଣ ଆଉଥରେ ପଚାରୁନାହାଁନ୍ତି ଆଗକୁ ଆମେ ଆଉ ସକାଳ ଆମେ ସକାଳ ଛଅଟା ସାଢ଼େ ଛଅଟା ଭିତରେ ବାହାରିଯିବା ହଁ ଆମେ ଆସନ୍ତା ପଚିଶ ତାରିଖ ଫେବୃୟାରୀ ପଚିଶ ତାରିଖ ଦିନ ଯିବା ସେଇଦିନ

ହଁ ପଚିଶ ତାରିଖ ଦିନ ଫାଙ୍କା ଅଛି ଆମର ତୁମର ଫାଙ୍କା ନାହିଁ କି ପଚିଶ ତାରିଖରେ ହଁ ତା'ହେଲେ ଆମେ ସକାଳୁ ଯିବା ପୁଣି ରାତି ବାରଟା ଗୋଟେ ହଉ ପଛେ ଯେମିତି ଘରେ ଆସିକି ପହଞ୍ଚିବା ଆସିକି ଘରେ ଯେମିତି ଶୋଇବା ସେଇ ହିସାବରେ ଯିବା ଦିନ ପ୍ରୋଗ୍ରାମ୍ କରିକି କେମିତି ଏ ପୁଣି ସନ୍ଧ୍ୟା ସନ୍ଧ୍ୟା ହେଉଥିବ ଆସି ପଳାଇ ଆସିବା ଆମେ ଘରେ ଯେମିତି ନଅଟା ଦଶଟା ଭିତରେ ଘରେ ପହଞ୍ଚିଯିବା ଆଉ ଆମେ ତ ହଁ ଆମେ ତ ଜମା ଦୁଇଟା ପରିବାର ଯାଉଛନ୍ତି ଆଉ ରୋଷେଇବାସ କ'ଣ ଆମ ପାଇଁ କରିବା ଆମେ ହୋଟେଲରେ ମିଲ୍ କରି ଦେବା ହଁ ମିଲ୍ କରି ଦେବା ମିଲ୍ କରିସାରିକି ପୁଣି ଯଦି ଆଉ କେଉଁଠି ଭୋକ ଲାଗେ ଫାଷ୍ଟଫୁଡ଼୍ ଖାଇ ଦେବା ହଉ ତା'ହେଲେ ହଉ ରହିଲି